ରାଜ୍ୟ ଗ୍ରାମାଞ୍ଚଳରେ ମୁଖ୍ୟତଃ ବହୁତଗୁଡ଼ିଏ ବହୁତଗୁଡ଼ିଏ ଧର୍ମର ଲୋକ ରହନ୍ତି ସେମାନଙ୍କ ପାଇଁ ଉପଯୁକ୍ତ ଉପାସନା ସ୍ଥଳୀ ମଧ୍ୟ ରହେ ଯଥା ହିନ୍ଦୁମାନଙ୍କ ପାଇଁ ତାଙ୍କର ଉପାସନାସ୍ଥଳୀ ହେଲା ମନ୍ଦିର ଯଦି ମୁସଲମାନମାନଙ୍କ କଥା କହିବା ସେମାନଙ୍କର ମଧ୍ୟ ଉପାସନାସ୍ଥଳୀ ହେଲା ମସଜିଦ୍ ଯଦି ଆମର ଖ୍ରୀଷ୍ଟିଆନମାନଙ୍କ କଥା କହିବ ସେମାନେ ଚର୍ଚ୍ଚରେ ଯାଇକି ନିଜର ପ୍ରାର୍ଥନା କରନ୍ତି ବହୁତଗୁଡ଼ିଏ ହିନ୍ଦୁମାନଙ୍କର ବହୁତଗୁଡ଼ିଏ ମଠ ଅଛି ମନ୍ଦିର ଅଛି ଆମର ସାଧାରଣତଃ ପାଣିକୋଇଲିରେ ମଧ୍ୟ ଏକ ମସଜିଦ୍ ଅଛି ଯାଜପୁର ରୋଡ଼ରେ ଏକ ଚର୍ଚ୍ଚ ଅଛି ଆଉ ଯାଜପୁର ଜିଲ୍ଲା ସାରା ସବୁଠି ପ୍ରାୟ ମନ୍ଦିର ଏବଂ ମଠ ରହିଅଛି